ମୁଁ ନିଜ ରୋଷେଇରେ ଧନିଆପତ୍ର ପୋଦିନାପତ୍ର ଭୁଷୁଙ୍ଗପତ୍ର ଏବଂ ଲେମନଗ୍ରାସ ଇତ୍ୟାଦି ବ୍ୟବହାର କରେ ଯେପରି ଧନିଆପତ୍ରକୁ ଡାଲିରେ ପୋଦିନାପତ୍ରକୁ ବିରିୟାନିରେ ଏବଂ ଭୁଷୁଙ୍ଗାପତ୍ରକୁ ଡାଲିରେ ଏବଂ ଲେମନଗ୍ରାସକୁ ଚାରେ ପକେଇ ପିଇଲେ ଏହାର ବାସ୍ନା ହିଁ ଆପଣଙ୍କୁ ପୂରା ମନମୁଗ୍ଧକାରୀ ଲାଗିବ ମୁଁ ମୋ ବଗିଚାରେ ପୋଦିନାପତ୍ର ଏବଂ ଭୁଷୁଙ୍ଗପତ୍ର ଗଛ ଲଗେଇଛି ଏହାର ବାସ୍ନା ଆପଣଙ୍କ ଖାଦ୍ୟରେ ପୂରା ମହକେଇଦବ ଏହାଦ୍ଵାରା ଆପଣ ଖାଇବାର ବାସ୍ନା ପୂରା ପାଇପାରିବେ ଏହାକୁ ଆମେ କଞ୍ଚା କଞ୍ଚା ଭାବରେ ମଧ୍ୟ ଖାଇବା ଖାଇ ଥାଉ ଦେହ ପୋଦିନାପତ୍ର ଦେହପାଇଁ ବହୁତ ଭଲ ଭୁଷୁଙ୍ଗପତ୍ର ମଧ୍ୟ ଦେହପାଇଁ ବହୁତ ଭଲ ଲେମନଗ୍ରାସ ମଧ୍ୟ ଦେହପାଇଁ ବହୁତ ଭଲ ଅଟେ ଧନିଆପତ୍ର ଆମ ଦେହପାଇଁ ବହୁତ ଭଲ କିନ୍ତୁ ଏହାର ବାସ୍ନା ବହୁତ ତରକାରୀରେ ମହକ ଆଣିଥାଏ ବିଭିନ୍ନ ପ୍ରକାର ବଡ଼ ବଡ଼ ଜାଗାରେ ବି ବଡ଼ ବଡ଼ ହୋଟେଲ ମାନଙ୍କରେ ମଧ୍ୟ ଏହିସବୁ ଜିନିଷ ବ୍ୟବହାର ହେଇଥାଏ